ଆମ ଓଡ଼ିଶାରେ ବିଭିନ୍ନ ପର୍ବପର୍ବାଣି ପାଳନ କରାଯାଏ ପାରମ୍ପାରିକ ପର୍ବପର୍ବାଣି ସାଂସ୍କୃତିକ ପର୍ବପର୍ବାଣଣି ପାଳନ କରାଯାଏ ଯଥା ରଥଯାତ୍ରା ଦୂର୍ଗା ପୂଜା ଚଟରଯାତ୍ରା ମକର ସଂକ୍ରାନ୍ତି ବିଭିନ୍ନ ପର୍ବପର୍ବାଣି ପାଲନ କରାଯାଏ